ଆମର ଦୈନନ୍ଦିନ ଜୀବନଶୈଳୀରେ ଖାଦ୍ୟ ସହିତ ବିହାର ଏବଂ ଯୋଗ ପ୍ରାଣାୟମ୍ ମୋର ଗୁରୁତ୍ଵ ମଧ୍ୟ ରହିଛି କାରଣ ଆମେ ଯେ ଖାଦ୍ୟ ଖାଇଦେଲେ ହେବ ନାହିଁ ଖାଦ୍ୟକୁ କେମିତି ହଜମ ହେବ ସେ ବ୍ୟବସ୍ଥା ପାଇଁ ବ୍ୟାୟାମ ରହିଛି ଏବଂ ମାନସିକ ସ୍ତରରେ ଶାନ୍ତି ପାଇବା ପାଇଁ ପ୍ରାଣାୟାମ୍ ଏବଂ ଯୋଗ ରହିଛି ଆମେ ଦୈନନ୍ଦିନ ଜୀବନରେ କିଛି ଧ୍ୟାନ ମଧ୍ୟ କରିଥାଉ ଆଉ ସେଥିପାଇଁ ମଧ୍ୟ ଶ୍ଵାସକ୍ରିୟା ବ୍ୟାୟାମ ବା ଆମେ ତାକୁ କହୁ ଶ୍ଵାସ ନିଶ୍ଵାସ ପ୍ରଶ୍ଵାସ ବ୍ୟାୟାମ କହୁ ଆମେ ସେଇଟା ନିହାତି ନେବା ଆବଶ୍ୟକ ଫଳରେ ଆମର ହୃଦ୍କ୍ରିୟା ଏବଂ ହୃଦ୍ଯନ୍ତ୍ର ଠିକ୍ ରହିବ ଏବଂ ପ୍ରାଣାୟମ୍ କଲେ ଯୋଗ କଲେ ଆମ ଭିତରେ ବିଭିନ୍ନପ୍ରକାର ମାନସିକ ଚିନ୍ତା ଦୂର ହେବ ଏବଂ ଆମ ମନ ଭିତରେ ଏକ ସତ୍ଚିନ୍ତା ଆସିବ ତେଣୁ ଆମେ ଯଦି ଯୋଗ ଅଭ୍ୟାସରେ ଏହି ସବୁ ଜିନିଷକୁ ଆମେ ଗୁରୁତ୍ଵ ଦେବା ତେବେ ଆମେ ଆମର ଜୀବନଶୈଳୀ ଠିକ୍ ରହିବ ସେମାନଙ୍କର ଭୂମିକା ମଧ୍ୟ ଗୁରୁତ୍ଵପୂର୍ଣ୍ଣ କାରଣ ଆମେ ଯଦି ଧ୍ୟାନ ନ କରିବା ଆମେ ଯଦି ପ୍ରାଣାୟମ୍ ନ କରିବା ତେବେ ଆମର ଜୀବନଶୈଳୀ ଠିକ୍ ରହିବ ନାହଁ ଆମେ ବିଭିନ୍ନ ଅବାଟରେ ଯିବା ତେଣୁ ଆମେ ଯୋଗ ସବୁଦିନ ନିହାତି କରିବା ଆବଶ୍ୟକ ଯଦି ଆମେ ପ୍ରାଣାୟମ୍ ନ କରିବା ଆମ ଶରୀର ସୁସ୍ଥ ହେବନି ଆଉ ବିଭିନ୍ନପ୍ରକାର ରୋଗ ମଧ୍ୟ ଆସିବ ତେଣୁ ଆମେ ଯଦି ଦେଖିବା ହୃଦ୍ ଗନ୍ତ୍ର ବା ହୃଦ୍କ୍ରିୟା ଠିକ୍ ରଖିବା ପାଇଁ ଆମେ ପ୍ରାଣାୟାମ୍ କରିବା ନିହାତି ଦରକାର ତେଣୁ ଏହାର ଏକ ମଧ୍ୟ ସମୟ ରହିଛି ସେ ସମୟ ଉପଯୁକ୍ତ ସମୟ ହେଉଛି ସକାଳ ସମୟ କିମ୍ବା ସନ୍ଧ୍ୟା ସମୟ ସେହି ସମୟରେ କଲେ ଆମେ ମାନସିକ ସ୍ତରରେ କିଛି ଶାନ୍ତି ପାଇ ପାରିବା